ଆମ ଗାଁ ଗହଳି ଅଞ୍ଚଳରେ ଖୁଚୁରା ବେପାର ବ୍ୟବସାୟ ବହୁଳ ମାତ୍ରାରେ ବଢ଼ି ଚାଲିଛି କାରଣ ଛୋଟ ଛୋଟ ଗ୍ରାମରେ ଚୋରା ବ୍ୟବସାୟ ଦ୍ୱାରା ଲୋକେ ଜୀବିକା ନିର୍ବାହ କରୁଛନ୍ତି ହୋଲସେଲ୍ ବଜାରରେ ସେମାନଙ୍କୁ ପୁଞ୍ଜିର ଅଭାବ ଯୋଗୁଁ ସେମାନେ ହୋଲସେଲ୍ ପାଖକୁ ଯାଇ କିଣି ପାରୁନାହାନ୍ତି ଆଉ ସହରକୁ ଯିବା ପାଇଁ ଗ୍ରାମାଞ୍ଚଳର ଲୋକମାନେ ଅସୁବିଧା ସମ୍ମୁଖୀନ ହଉଛନ୍ତି

ଚୋରା ବ୍ୟବସାୟ

ହୋଲସେଲ୍ରଙ୍କୁ ବି ଫାଇଦା ଅଛି ଆଉ ଖୁଚୁରା ବ୍ୟବସାୟୀଙ୍କୁ ମଧ୍ୟ କିଛିଟା ଫାଇଦା ମିଳୁଛି ପନିପରିବାର ଦର ବର୍ତ୍ତମାନ ଆମ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ଚାଷ କରନ୍ତି ଆଉ ସେଥିରୁ ଗ୍ରାମାଞ୍ଚଳର ଲୋକମାନେ ନିଜ ନିଜ ବାଡ଼ି ବଗିଚାରେ ପନିପରିବା ଚାଷ କରି ସେମାନେ ଖାଦ୍ୟ ଭାବେ ଗ୍ରହଣ କରନ୍ତି କିନ୍ତୁ ସହରାଞ୍ଚଳରେ ଲୋକମାନେ ଚାଷବାସ କରନ୍ତି ନାହିଁ ତେଣୁ ସେମାନଙ୍କୁ ପନିପରିବା ଦର ବହୁଳ ମାତ୍ରାରେ ବଢ଼ି ଚାଲିଛି ଆଉ ସେମାନେ କ୍ରୟ କରିବା ପାଇଁ ସାଧାରଣ ସହରବାସୀ ଗରିବମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଆଉ ଯେଉଁ ଶିକ୍ଷିତ ଯୁବକ ଯୁବତୀ ମାନେ ଅନଲାଇନ୍ ସପିଂ ବିଷୟରେ ଜାଣିଛନ୍ତି ସାଧାରଣତଃ ଗାଁ ଗହଳି ଗରିବମାନଙ୍କରେ ଅନଲାଇନ୍ର ବ୍ୟବସ୍ଥା ନାହିଁ କିନ୍ତୁ ଅନଲାଇନ୍ ବିଷୟରେ ସେମାନେ ଜାଣିନାହାନ୍ତି ସହରାଞ୍ଚଳରେ ଏହା ବହୁ ପ୍ରଚଳିତ ଭାବେ ଚାଲୁଅଛି ଏହାଦ୍ଵାରା ଲୋକେ ଲୋକେ ଫାଇଦା ମଧ୍ୟ ପାଉଛନ୍ତି ଆଉ କିଛି ଲୋକ ଲୋକ ଅନଲାଇନ୍ ଦ୍ୱାରା ସେମାନଙ୍କର ଟଙ୍କା ଠକାଇରେ ମଧ୍ୟ ଶିକାର ହେଉଛନ୍ତି ଆଉ ୟୁ ପି ଆଇ କୋଡ଼ ଦ୍ୱାରା ଲୋକମାନେ ଗାଁ ଗହଳିର ମୂର୍ଖ ଲୋକମାନେ ଅବଗତ ନାହାନ୍ତି କାରଣ ସେମାନଙ୍କର ମୂର୍ଖ ଲୋକମାନେ ୟୁ ପି ଆଇ ବିଷୟରେ କିଛି ଜାଣିପାରନ୍ତି ନାହିଁ ତେଣୁ ଲୋକମାନେ ତାଙ୍କୁ ସହରାଞ୍ଚଳକୁ ଗଲେ ସେମାନଙ୍କୁ ଠକି ଦିଅନ୍ତି କୋଡ଼ିଏ ଟଙ୍କା ଜାଗାରେ ସେମାନଙ୍କୁ ଚାଳିଶ ଟଙ୍କା ନେଇ ଯାଉଛନ୍ତି ଆଉ ଆଜିକାଲି ବିଭିନ୍ନ ପ୍ରକାର ଲୋକମାନେ ୟୁ ପି ଆଇ ବିଷୟରେ ଠକେଇ ମାମଲାରେ ସାରିଲିଣି ଆଉ ଅନଲାଇନ୍ ବ୍ୟବସ୍ଥା କିଛି ଲୋକଙ୍କ ପାଇଁ ଭଲ ଆଉ ମୂର୍ଖ ଲୋକଙ୍କ ପାଇଁ ଭଲ ନୁହେଁ ଅନଲାଇନ୍ରେ ସପିଂ ଦ୍ୱାରା ଯେଉଁ ପାର୍ସଲଟି ଆସିଥାଏ ଲୋକମାନଙ୍କ ପାଖକୁ କିଛି କିଛି ଲୋକମାନଙ୍କ ପାଖରେ ଖରାପ ଜିନିଷ ଗୁଡ଼ିକ ମଧ୍ୟ ପହଞ୍ଚିଥାଏ ତ ସେମାନେ ଏହାର ଶିକାର ହେଉଛନ୍ତି ଆଉ ଯେଉଁମାନଙ୍କୁ ସେ ବିଷୟରେ ଅବଗତ ଅଛି ସେମାନେ ସେ ବିଷୟରେ ତାକୁ ଫେରାଇକି ପୁଣି ସେମାନେ ପଇସା ହାସଲ କରିପାରୁଛନ୍ତି ଆଉ କିଛି ଲୋକ ବିନା ଇଏରେ ସେ ଜିନିଷକୁ କ୍ରୟ କରି ସେମାନେ ଦୁଃଖିତ ହେଉଛନ୍ତି